ଆଜିକାଲି ଭାରତ ବର୍ଷରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ହେଉଛି ବେକାରୀ ସମସ୍ୟା ଦୂରୀକରଣ ଏବଂ ଚାଷୀମାନଙ୍କୁ ସାହାଯ୍ୟ ବେକାରୀ ସମସ୍ୟା ଦୂରୀକରଣ ପାଇଁ ସରକାର ମଧ୍ୟ ବହୁତ କିଛି ପଦକ୍ଷେପ ଗ୍ରହଣ କରିଛନ୍ତି ସେ ମଧ୍ୟ ବିଭିନ୍ନ ସ୍ଥାନରେ ଶିଳ୍ପମାନ ଗଢ଼ାଇ ଉଠାଇଛନ୍ତି ଯାହାଫଳରେ ଲୋକମାନେ ମଧ୍ୟ ଉପକୃତ ହେଉଛନ୍ତି ଜନସଂଖ୍ୟା ବୃଦ୍ଧି ହେତୁ ଆମର ବେକାରୀ ସମସ୍ୟା ମଧ୍ୟ ବୃଦ୍ଧି ହେଉଛି ସେଥିପ୍ରତି ଜନସଚେତନତା କରିବା ପାଇଁ ସରକାର ମଧ୍ୟ ବହୁତ କିଛି ଯୋଜନା ମଧ୍ୟ କରିଛନ୍ତି ଏବଂ ଆମେ ଦେଖିବା ଚାଷୀ ଚାଷୀ ସମସ୍ୟା ଦୂରୀକରଣ ପାଇଁ ସରକାର ମଧ୍ୟ ବହୁତ କିଛି କରିଛନ୍ତି ବହୁତ କିଛି ଯୋଜନାମାନଙ୍କ ଯୋଜନାମାନ ପ୍ରସ୍ତୁତ କରିଛନ୍ତି ଯାହାଫଳରେ ଚାଷୀମାନଙ୍କୁ ମଧ୍ୟ କିଛି ଋଣ ସହାୟତା ମଧ୍ୟ ଦିଆଯାଉଛି ବିନା ସୁଧରେ ଋଣ ମଧ୍ୟ ଦିଆଯାଉଛି ଏବଂ କିଛି ଯୋଜନାମାନଙ୍କ ମଧ୍ୟ ଯୋଜନାରେ ମଧ୍ୟ ପଇସା ପତ୍ର ଦିଆଯାଉଛି ସେଥିପାଇଁ ମଧ୍ୟ ବହୁତ ଚାଷୀମାନେ ସାହାଯ୍ୟ ଉପକୃତ ହେଉଛନ୍ତି ସେଥିପାଇଁ ମଧ୍ୟ ସରକାର ବହୁତ କିଛି ପଦକ୍ଷେପ ଦେଇଛନ୍ତି